ଶିକ୍ଷିତ ହେବା ତ ଜୀବନରେ ବହୁତ ପ୍ରକାର ଫାଇଦା ଅଛି ଯାହା ଦ୍ଵାରା ଅଶିକ୍ଷିତମାନେ ସେ ପ୍ରକାର ଫାଇଦା ଜାଣି ପାରିବେନାହିଁ ଦେଖନ୍ତୁ ଯେକୌଣସି ଲେଟର୍ ହେଉ କିମ୍ବା ଯେକୌଣସି ସରକାରୀ ସୁବିଧା ହେଉ ଆମେ କେଉଁଠି ଜାଣି ପାରିବା କେବଳ ପୋଷ୍ଟର୍ ବା ଟେଲିଭିଜନ୍ ଓ ଖବରକାଗଜ ଯଦି ଖବରକାଗଜ ଆମେ ପଢ଼ି ପାରିବା ନାହିଁ ତ ଆମେ କେମିତି ଜାଣିବା ଅଶିକ୍ଷିତ ମାନେ ସେହିପରି ବଞ୍ଚିତ ହେଉଛନ୍ତି ଆଉ ନିଜର ପିଲା ଛୁଆକୁ ମଧ୍ୟ ପଢ଼ାଇବା ପାଇଁ ମଧ୍ୟ ସେମାନେ ଆକୃଷ୍ଟ କରି ପାରିବେ ନାହିଁ ଯେ ଅଶିକ୍ଷିତ ଅଛନ୍ତି ଯେ ଶିକ୍ଷିତ ଅଛନ୍ତି ଜାଣିଛନ୍ତି ଯେ ଶିକ୍ଷା କ'ଣ ତେଣୁ ସେମାନେ ନିଜ ପିଲା ଛୁଆକୁ ମଧ୍ୟ ନିଜେ ଯେଉଁ ପଢ଼ିଛନ୍ତି ତାକୁ ଆଗକୁ ପଢ଼ନ୍ତୁ ଆଉ ଟିକିଏ ଅଧିକା ପଢ଼ି ଟିକିଏ ଭଲ ଜାଗାରେ ରୁହନ୍ତୁ ଆଉ ଯେକୌଣସି ଚିଠି ଆସେ କିମ୍ବା ଲେଟର୍ ଆସେ ପଢ଼ିବା ପାଇଁ ଅଶିକ୍ଷିତ ମାନେ କେମିତି କରନ୍ତି ଯେ ପଢ଼ିଛି ସେମାନଙ୍କୁ ନେଇକି ଦିଅନ୍ତି ତାକୁ ଟାଇମ୍ ଟେକିଂ ବହୁତ ଦିନ ବି ବିତିଯାଏ ଶିକ୍ଷିତ ଲୋକ ନିଜେ ପଢ଼ିଦିଅନ୍ତି ଜାଣନ୍ତି ସେ ପ୍ରତି ସ୍ଟେପ୍ ତା'ର କାର୍ଯ୍ୟ କ'ଣ କରିବାର ଅଛି ସାଙ୍ଗେ ସାଙ୍ଗେ କରନ୍ତି ଏହା ଆମ ପାଇଁ ବହୁତ ଫାଇଦା ଅଛି ଶିକ୍ଷିତ ପାଇଁ ବୋଲି ତେଣୁ ଶିକ୍ଷା ସବୁ କ୍ଷେତ୍ରରେ ନିହାତି ଆବଶ୍ୟକ ତେଣୁ ମୁଁ ସମସ୍ତକୁ ଅନୁରୋଧ କରିଛି ଯେ ନିଜେ ନିଜେ ଶିକ୍ଷିତ ହୁଅ ଏବଂ ଅନ୍ୟକୁ ଶିକ୍ଷା ମଧ୍ୟ ଦିଅ